ହ୍ୟାଲୋ ଆପଣ ମହାପାତ୍ର ହୋଟେଲ୍ରୁ କହୁଛନ୍ତି ମୋର ଖାଇବାର ଅର୍ଡ଼ର୍ କରିବାର ଥିଲା ରୁଟି ଆଉ ଚିକେନ୍ ତ ମୁଁ କାଳିଆଶୋଳରୁ କହୁଥିଲି ମୋର ଏଡ଼୍ରେସ୍ ହେଉଛି କାଳିଆଶୋଳ ଆଉ ମୋ ନାଁ ଲିପିକା ତୁଙ୍ଗ ତ ଆପଣ ଏଇ ଏଡ଼୍ରେସ୍ରେ ମୋତେ ଚିକେନ୍ ଆଉ ରୁଟି ପାର୍ସଲ୍ କରିକି ପଠେଇ ଦିଅନ୍ତୁ ଆଜ୍ଞା